ଆଗ ସମୟରେ ଓଡ଼ିଶାରେ ବ୍ରିଟିଶ ମାନେ ଶାସନ କରୁଥିଲେ ସେଇଟା ପାଇଁ ଓଡ଼ିଶାରେ ସବୁ ଜଣ ମାନେ ଡରିକି ଲୁଚିକି ରହୁଥିଲେ ଆଉ କିଏ ବି ଟିକେ ଶାସନ କରିବା ପାଇଁ ଟିକେ ଲଡ଼ିବା ପାଇଁ ବାହାରୁ ନଥିଲେ କେମିତି ଜମନା ପିଡ଼ିକି ଆସିଲା ସେମିତି ଭାରତ ସ୍ୱାଧୀନତା ହେଲା ଆଉ ଓଡ଼ିଶାରେ ସେ ଆଗରେ ସବୁ କେତେ ଅସୁବିଧା ହେଉଥିଲା ଜ୍ଵରରେ ଖାଇବା ପାଇଁ ପିଇବା ପାଇଁ ସବୁ ପାଇଁ ଟିକେ ହେଉନଥିଲା ଆଉ ଏବେ ଏ ଯମାନାରେ ସବୁ ହେଉଛି କିି ଆଗରେ ସେମିତି ହେଉନଥିଲା ଏଇ ଯମାନାରେ କି ଟେକ୍ନୋଲୋଜି ଆସିଗଲା ଗୁଗଲ୍ ମାନ ଆସିଗଲା ଷ୍ଟୁଡ଼େଣ୍ଟ ମାନ ପାଠ ପଢ଼ିପାରିବ ସେମିତି ସବୁ ଆସିଲା ଏ ଦୁଇହଜାର ଚବିଶରେ ସବୁକିଛି କରିହେବ ଦୁନିଆରେ ସବୁକିଛି କରିପାରିବେ ଆଗରେ ସେମିତି ହେଉନଥିଲା କି ଆଗରେ ସେତେ ଜଣ ମାନେ ପାଠ ପଢ଼ୁନଥିଲେ ଇଂରେଜୀ ମାନେ ଶାସନ କରୁଥିଲେ ଆମ ଓଡ଼ିଶାରେ କିଏ ବି ସେମିତି ପାଠ ପଢ଼ି ପାରୁନଥିଲେ ତ ସେଟା ପାଇଁ ଫାଇଟିଙ୍ଗ ଫାଇଟ୍ କିଛି କରିପାରୁନଥିଲା ଆଇଡ଼ିଆ ଆସୁନଥିଲା ଲେକିନ୍ ଏଇ ଜମାନାରେ ସବୁ କରିବ